ବୈଷୟିକ ଜ୍ଞାନ କୌଶଳରେ ବୟସ୍କ ଦୃଷ୍ଟିହୀନମାନଙ୍କ ପାଇଁ ବିଭିନ୍ନ ପ୍ରକାର ଆପ୍ସ୍ ମଧ୍ୟ ଖୋଲା ଯାଇଛି ସେଥିମଧ୍ୟରୁ ମୋ ଆଖି ଆପ୍ ମାଧ୍ୟମରେ ଦୃଷ୍ଟିହୀନଙ୍କ ପାଇଁ ଏହି ଆପ୍ ସାହାଯ୍ୟରେ ଶୁଣି ନିଜର ଭାଷଣ ଦେଇଥାନ୍ତି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ଏହି ମୋ ଆଖି ଆପ୍ରେ ବୟସ୍କ ଲୋକମାନେ ବହୁତ ସାହାଯ୍ୟ ପାଇଛନ୍ତି ବିଭିନ୍ନ ଅକ୍ଷର ସାଇଜ୍ ବଡ଼ କରି ମଧ୍ୟ ସିଏ ଜାଣିପାରନ୍ତି ଦୃଷ୍ଟିହୀନମାନେ ବହୁତ ସହାୟତା ପାଆନ୍ତି